ଆଜ୍ଞା ଆମେ ଆପଣଙ୍କ ଗାଡ଼ିରେ ବହୁତ ଦୂର ବାଟକୁ ଯାଇଥିଲୁ ଆମର ଶାରଳାଙ୍କ ପାଖକୁ ଯାଇଥିଲୁ ମାଆଙ୍କ ପାଖକୁ ଶାରଳାଙ୍କ ପାଖରେ ପହଞ୍ଚିଲୁ ମାଆଙ୍କ କତିରେ ଦର୍ଶନ କଲୁ ଭୋଗ ମଧ୍ୟ ସେଠି ସବୁ କିଣିକିରି ଆଣିଲୁ ଭୋଗ ମାଆଙ୍କ କତିରେ ପୂଜା କଲୁ ପୂଜା ସାରି ଆମର ଭୋଗ ପ୍ରସାଦ ସବୁ ଖାଇ ଆମେ ସେଠାରେ ସବୁ କାମ ସରାଇ ନିଜ ଘରକୁ ଫେରିଲୁ ୟେ ଫେରିଲୁ ଘରକୁ ଆସୁ ଆସୁ ରାତି ବାରଟା ଘଣ୍ଟେ ହେଇଗଲା ସିଏ ଭଲରେ ନେଲା ଆମକୁ ଠାକୁରଙ୍କ ସ୍ଥାନରେ ପହଞ୍ଚାଇଲା ଆମେ ସେଠାରେ ବି ଠାକୁର ଦର୍ଶନ କରି ଭଲ ଖାଦ୍ୟ ସବୁ ଖାଇ ଠାକୁରଙ୍କ ପାଖରେ ବୁଲାବୁଲି କଲି କିଛି ସମୟ ଏବଂ ସେଇଠି ଅପେକ୍ଷା କରି ଖାଇ ପିଇ ଘରକୁ ଫେରିଲୁ ଘରକୁ ଫେରି ଆସି ରାତି ବାରଟା ଗୋଟିଏ ଖଣ୍ଡେ ବେଳେ ଘରେ ପହଞ୍ଚିଲୁ ଯାହା ହଉ ଧନ୍ୟବାଦ ଆମକୁ ନେଇ ସେଠାରେ ପହଞ୍ଚାଇ ଠାକୁର ଦର୍ଶନ କରି ଆମେ ଭଲରେ ଆଣି ଆମ ଘରେ ପହଞ୍ଚାଇ ସୁବିଧାରେ ଆମକୁ ଛାଡ଼ି ସମ୍ମାନ ସହିତ ଆମ ଘରେ ପହଞ୍ଚି ଛାଡ଼ି ସେ ତା'ର ଫେରିକିରି ତା ନିଜ ଜାଗାକୁ ଗଲେ ଯାହା ହଉ ଆପଣଙ୍କୁ ଆମେ ଧନ୍ୟବାଦ ଦଉଛୁ ତୁମର ସୁନ୍ଦର ଏଇ ଡ୍ରାଇଭର୍ ଯେଉଁ ରହିଛି ରଖିଛ ସିଏ ଲୋକଙ୍କ ସେବାରେ ଅଛି ଲୋକଙ୍କୁ ସମ୍ମାନ ଦଉଛି ସେ ଲୋକଙ୍କୁ ଭଲ ଜାଗାକୁ ପ୍ରଭୁଙ୍କ ପାଖକୁ ନେଇ ଭଲରେ ଆଣି ଛାଡ଼ିଲା ଆମର କିଛି ଅସୁବିଧା ନାହିଁ ଆମେ ତାକୁ ଧନ୍ୟବାଦ କରୁଛୁ ଯାହା ହଉ ଆପଣଙ୍କ ଗାଡ଼ିକୁ ବି ଆମେ ଧନ୍ୟବାଦ କରୁଛୁ ଆମକୁ ନିଜେ ଘରେ ପହଞ୍ଚାଇଲା ଆମେ ସୁବିଧା କରୁ ଆସି ପହଞ୍ଚିଲୁ ସେ ତା'ପରେ ନିଜ ଗାଡ଼ି ନେଇ ନିଜେ ଗଲା ଏଇ ଭଳିଆ ଡ୍ରାଇଭର୍ଙ୍କୁ ଲୋକ ଆଜିକାଲି ଚୋର ଖଣ୍ଟ ଟାଉଟର ଅଛନ୍ତି ସବୁ ବାଟରେ ବି ସ୍ତ୍ରୀ ଲୋକଙ୍କୁ ସବୁ ଖରାପ ବ୍ୟବହାର କରୁଛନ୍ତି ସୁନା ଜିନିଷ ବି ସେମାନଙ୍କୁ ଲୁଟ୍ କରି ନେଇ ଛାଡ଼ି ଦେଇ ଆସୁଛନ୍ତି ଯାହା ହଉ ଆମର ଏ ଯେଉଁ ଡ୍ରାଇଭର୍ଟି ବଢ଼ିଆ ଧନ୍ୟବାଦ ସିଏ ଆମକୁ ଆଣି ସୁରକ୍ଷିତରେ ଠାକୁରଙ୍କ ସ୍ଥାନକୁ ନେଇ ନିଜ ଘରେ ନିଜ ସୁରକ୍ଷିତରେ ଆଣି ପହଞ୍ଚାଇଲା ଯାହା ହଉ ଆମେ ତାକୁ ଏତିକି ଧନ୍ୟବାଦ ଦଉଛୁ ଏଇ ଭଳିଆ ଦେଶରେ ଲୋକ ରହିବା ହିଁ ଭଲ ଲୋକଙ୍କ ସେବାରେ ଲୋକଙ୍କ ପାଇଁ ସମ୍ମାନ ପାଇବା ସେମାନଙ୍କର ଦରକାର ଲୋକ ଆଜିକାଲି ଚୋର ଖଣ୍ଟ ଟାଉଟର କେତେ ପ୍ରକାର ବିଭିନ୍ନ ପ୍ରକାର ଲୋକ ଅଛନ୍ତି ଯାହା ହଉ ଆପଣ ଯେଉଁ ଲୋକକୁ ପିଲାଟିକୁ ଛାଡ଼ିଛ ସିଏ ଯାହା ହଉ ଅଟୋ ଚାଳକ ଭଲ ଅଟୋ ଚାଳକ ଭଲ ଲୋକଙ୍କୁ ବି ସମ୍ମାନ ଦଉଛି ସମ୍ମାନ ବି ପାଇଲା ଆମେ ବି ନିଜେ ଘରେ ଭଲ ଆସି ପହଞ୍ଚିଲୁ ଆମର କିଛି ଅସୁବିଧା ନାହିଁ ଯାହା ହଉ ଆମେ ସେ ତୁମର ଗାଡ଼ିବାଲାକୁ ଧନ୍ୟବାଦ କରୁଛୁ ଧନ୍ୟବାଦ କରୁଛୁ